ମୁଁ କିଣିଥିବା ବାଉଲ୍ ସେଟ୍ଟି ପ୍ରଥମେ ପତଳା ବହୁତ ଦେଇଥିଲା ତାହାର ଉପର କାମ ଯେଉଁ ଥିଲା ସେଗୁଡ଼ିକ ସବୁ ଛାଡ଼ି ଯାଇଥିଲା ତାହା କିଛି ଦିନି ବ୍ୟବହାର କରିବା ପରେ ସେହି ବାଉଲ୍ ଗୁଡ଼ିକ ଫାଟିଯାଇଥିଲା ମୋ'ର ପଇସାର ମୂଲ୍ୟ ଉଠିଲା ନାହିଁ